ଆମର୍ ଓଡ଼ିଶାର ନୂଆଖାଇ ପର୍ବ ଗୁଟେ ବଡ଼୍ ତିହାର୍ ଆଉର୍ ବହୁତ୍ ଭଲ୍ ମଜା ମସ୍ତି ଲାଗ୍ସି ବି ନୂଆଖାଇ ବେଲ୍ଟେ ଏତେ ବହୁତ୍ ଭଲ୍ ଲାଗ୍ସି ଯେ ସବୁକିଛି ଭଲ୍ ଭଲ୍ ଲାଗ୍ସି ଆଉର୍ ଯେ ବହୁତ୍ ମଜା ମସ୍ତି ଲାଗ୍ସି ଗାଁ ମା ସମସ୍ତେ ବନ୍ଧୁ ବାନ୍ଧବ ମିଶିିମିଲି ମିଲିମିଶି କରି ନୂଆଖାଇ ପର୍ବ ପାଳନ୍ କର୍ସୁଁ ବହୁତ୍ ଘରେ କିଛି ପିଠାପଣା ସବୁକିଛି ହେଇଥିସି ଆଉ ଯେ ବହୁତ୍ ଭଲ୍ ଭଲ୍ ଲାଗ୍ସି ନୂଆଖାଇ ବେଲ୍ଟା ନୂଆଖାଇ ନୂଆଖାଏବାର୍ ଲାଗି ସମସ୍ତେ ମିଲିମିଶି କରି ନୂଆ ଖାଇସୁଁ ଆଉ ଯେ ବହୁତ୍ ମଜା ମସ୍ତି ଲାଗ୍ସି ଗାଁକେ ବି ବହୁତ୍ ଲୋ୍ ବାଗ ଆସିଥିସନ୍ ଆଉ ଯେ ନୂଆଖାଇ ପର୍ବର ମଜା ନେସୁଁ ଆଉ ବହୁତ୍ କିଛି ଆରେଞ୍ଜ୍ମେଣ୍ଟ୍ ହେଇଥିସି ପାର୍ଟି ଫାଟି ହେଇଥିସି ନାଚ ଗୀତରେ ଗାଁ ତ ଭରପୁର ହିସାବେ ଭଲ୍ ଲାଗୁଥିସି ସମସ୍ତେ ନାଚି ଡେଗିକରି ଉଷଦ ଆନନ୍ଦ ଜୁହାର୍ ଭେଟ୍ ହେଇକରି ମଜା ମସ୍ତି କର୍ସୁଁ ସମସ୍ତେ ବଡ଼୍ ବଡ଼ୁଆମାନ୍ଙ୍କୁ ଜୁହାର୍ ମୁଡ଼ିଆ କରିକରି ନିଜର୍ ଶୁଭେଚ୍ଛା ଜଣେଇକରି ଶୁଭକାମନା କରିକି ନୂଆଖାଇ ତିହାର୍ଟା ଭଲ୍ ଭଲ୍ କରିକିରି ପାଳନ୍ କର୍ସୁଁ ସାଙ୍ଗସାଥି ମା' ବାପା ସମସ୍ତଙ୍କର୍ ଆଶୀର୍ବାଦ୍ ନେଇକରି ପିଲାମାନେ ବିଲୁ ନିଜେ ବି ବହୁତ୍ ମଜା ମସ୍ତି ଲାଗ୍ସି ଆଉ ସେଥିରେ ଉପଭୋଗ୍ କରିକରି ବରଷ୍ଟାକୁ ଥରେ ଆମର୍ ନୂଆଖାଇ ପର୍ବ ମାନିଥିସୁଁ ଆମର୍ ଓଡ଼ିଶାରେ ନୂଆଖାଇ ପର୍ବ ହିଁ ନୂଆଖାଇ ପର୍ବ ହିଁ ବଡ଼୍ ତିହାର୍ ବହୁତ୍ କିଛି ଦୁରିଆରୁ ଯେତେ ଦେଶ୍ ବିଦେଶ୍ ବି ଚାକ୍ରି ବାକ୍ରି କରିଥିସନ୍ କାକା ବବା ସମସ୍ତେ ନିଜର୍ ଗାଁକେ ଆସିକରି ନୂଆଖାଇ ପର୍ବଟା ପାଳନ୍ କରିଥିସୁଁ ଆଉ ସମସ୍ତେ ମିଲିମିଶି କରି ନୂଆଖାଇ ପର୍ବର ଆୟୋଜନ କରି କରି ଇଟାରେ ସମସ୍ତେ ମଜା ମସ୍ତି କରିଥିସୁଁ ସେ ପାର୍ଟିର ମଜା ନେଇକରି ସମସ୍ତେ କେତେ ନାଚ ଡିଗ ନାଚ ନାଚ ଗୀତ କରିିକରି ସମସ୍ତଙ୍କୁ ବହୁତ୍ ଭଲ୍ ଲାଗ୍ସି ଆଉର୍ କିଛି ନୂଆ ନୂଇ ଖାଇ ଖୁଆ ସାରିକରି ସନ୍ଧ୍ୟା ବେଲେ ନାଚ ଗୀତ କରିିକରି ପୋଗ୍ରାମ୍ ଶେଷ୍ କରିକି ନୂଆଖାଇ ପର୍ବ ଶେଷ୍ ହେସି